ସ୍ଵଚ୍ଛ ଭାରତ ଅଭିଯାନ ହେଉଛି ସରକାରଙ୍କର ଏକ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ କିପରି ସଫା ସୁତୁରା ଏବଂ ରାସ୍ତାଘାଟ କିପରି ସଫା ସୁତୁରା ରହିବ ସେହି ବିଷୟରେ ବୁଝାଯାଇଥାଏ ଏହା କରିବା ଦ୍ଵାରା ଲୋକମାନେ ସେମାନଙ୍କ ରାସ୍ତାଘାଟ ଗ୍ରାମକୁ ସଫା ସୁତୁରା ରଖିପାରନ୍ତି ମୁଁ ମଧ୍ୟ ଆମ ଗ୍ରାମରେ ଅନେକ ପ୍ରକାରର କାର୍ଯ୍ୟକ୍ରମ କରିଛି ଯେଉଁଥିରେକି ନିଜେ ସଫା ସୁତୁରା ରଖିବା ସହିତ ମୋ' ପରିବାର ଏବଂ ଗ୍ରାମରେ ଅନେକ ସ୍ଥାନରେ ସଫା ସୁତୁରା ରଖିଛି ଏଥିସହିତ ଅନେକ ପ୍ରକାର କାର୍ଯ୍ୟକ୍ରମରେ ଯୋଗଦେଇଛି ଯେପରିକି ରାସ୍ତାଘାଟ ସଫା କରିବା ମନ୍ଦିର ଚାରିପାଖ ସଫା କରିବା ବିଭିନ୍ନ ଗ୍ରାମର ପୋଖରୀଗୁଡ଼ିକୁ ସଫା କରିବାରେ ମୁଁ ଲୋକମାନଙ୍କର ସହାୟତା କରିଛି ଏବଂ ଏଥି ସହିତ ପରିବେଶ ସଫା ସୁତୁରା ରହିଯାଉଛି